ପଶୁପାଳନ୍ ଏକ୍ଚ଼ୁଆଲି ବହୁତ୍ ଭଲ୍ ଆଏ ଯିଏ ତାର୍ ମାନେ ପାଳିପାରୁଛେ ସେଇଟା ବହୁତ୍ ଭଲ୍ ଏ ସେଇଟା ତାର୍ମାନେ ଆଶୀର୍ବାଦ୍ର ବି ତାର୍ମାନେ ଗୁଟେ କାରଣ ଅଛେ ଯେତେ ପଶୁମାନକୁଁ ତାର୍ମାନେ କିଏ ଧ୍ୟାନ ନାଇଁଦିଅନ୍ ଯିଏ ଧ୍ୟାନ୍ ଦେଉଛେ ସେଇଟା ବହୁତ୍ ଭଲ୍ ଏ ଆଉ ଆମେ ଯଦି ଦେଖ୍ମାଁ ଯଦି ଗାଏକେ ଯଦି ଆମେ ପାଲ୍ମାଁ ପୁଷମାଁ ବେଲେ ସେମାନେ ତାର୍ମାନେ ବହୁତ୍ ଆମର୍ ସୁବିଧା କର୍ସନ୍ ତାର୍ମାନେ ଗୁରୁସ୍ ବି ଦେସନ୍ ତାକଁର ଗୁରସ୍ ବି ଆମେ ବିକିକରି ଆମେ ଘର୍ ଚଲାଇ ପାରୁଛୁଁ ଆଉ ଆମେ ତାକଁର୍ ଗୋବର୍ କେ ବି ତ ଆମର୍ ଘର ମାନକୁଁ ତାର୍ମାନେ ଲିପିକରି ଆମର୍ ଘରକେ ଆମେ ସଜାଇ ପାରସୁଁ କିଛି ତାର୍ମାନେ ଛେନା ବି ଆମେ ଦେସୁଁ ଆମର୍ କାନ୍ଥିଥି ଶୁଖାଇକରି ସେଇଟା ବି ପଇସା ଆଏସି ବହୁତ୍ ତାର୍ମାନେ ଆମେ ଯଦି ଘରେ କାଠ୍ ନାଇଁ ମିଲ୍ଲେ ବି ଆମେ ସେ ଛେନା କେ ବି ତାର୍ମାନେ ସେ ଚୁଇଲ୍ଥି ଆମେ ଦେଇକରି ଆମେ ଆମର୍ ଖାଦ୍ୟଟା ତାର୍ମାନେ ଆନିପାର୍ସୁଁ ବହୁତ୍ ତାର୍ମାନେ ଭଲ୍ ଲାଗ୍ସି ଆଉ ଆମେ ଯଦି ଛେଲ୍ ମେଣ୍ଡି କେ ବେ ଯିମା ସେମାନକୁଁ ବି ତାର୍ମାନେ ଆମେ ଭଲ୍ସେ ପାଲିକରି ଗୁଟେ ଯୁଡ଼େ ଆମେ ଘର୍କେ ଆନିକରି ତାମେ ଭଲ୍ସେ ଯଦି ପାଲ୍ମାଁ ବେଲେ ତାକଁର୍ ତାର୍ମାନେ ଛୁଆମାନେ ହେଇକରି ବଡ଼୍ ବଡ଼୍ ତାର୍ମାନେ ହେବେ ବହୁତ୍ଟେ ତାର୍ମାନେ ବହୁତ୍ କିଛି ହେଇଯିବେ ଆଉ ଯେତେ ଭଲ୍ସେ ପୁଷମା ଛେଲ୍ ମେଣ୍ଡିକେ ସେତେ ତାର୍ମାନେ ଭଲ୍ ଏ ଆଉ ଆମେ ବିକିକରି ବି ତାର୍ମାନେ ଆମର୍ ଘର୍ ଚଲେଇପାର୍ମାଁ ଆମେ କିଛି ତାର୍ମାନେ କିଛି କାମେ ତାର୍ମାନେ ଲଗାଇପାର୍ମାଁ ପଇସାକେ ବହୁତ୍ ଭଲ୍ ଆମର୍ ଛେଲ୍ ମେଣ୍ଡିବି ତାର୍ମାନେ ଆଉ ଆମେ ଏଛିନ୍ କୁକୁର୍କେ ବି ଯଦି ଯିମା କୁକୁର୍କେ ବେଲେ କୁକୁର୍ ଗୁଟେ ଆମର୍ ଏନ୍ତା ତାର୍ମାନେ ଜି କୁକୁର୍ ଗୁଟେ ଆମର୍ ଏନ୍ତା ଏ ଯେ ଆମେ ନିଜେ ତାର୍ମାନେ ଘର୍ ଟେ ବନାଇଥିମା ବେଲେ ଆମେ ନିଜେ ତାର୍ମାନେ ସେଫ୍ଟି ନୁହେଁ ସେ ଏଛେନ୍ ମଣିଷ ତାର୍ମାନେ ଏତେ ତାର୍ମାନେ ଖରାପ୍ ହେଲେନ ଯେ ଘର୍କେ ତାର୍ମାନେ ସେଫ୍ଟି କର୍ବାର୍ ଲାଗି ବଚାଇକରି ରଖବାର୍ ଲାଗି ବେଲେ ଏଇଛିନ୍ ଆମେ ମୋର୍ ସମୟରେ କୁକୁର୍ ତାର୍ମାନେ ଆମକୁ ପୁଷବାର୍ କେ ପଡ଼ୁଛେ ଆଉ କୁକୁର୍କୁ ଯେତେ ଆମେ ପ୍ରେମ୍ କର୍ମାଁ ସେ ତାର୍ମାନେ ବହୁତ୍ ତାର୍ ନାମ୍କୁ ପ୍ରେମ୍ କର୍ବେ ମଣିଷ ପଛେ ଚିହ୍ନି ନାଇଁ ପାରୁନ୍ ସେମାନେ ବହୁତ୍ ଚିହ୍ନି ପାର୍ସନ୍ ବହୁତ୍ ଇମାନଦାର୍ ରହେସନ୍ ବହୁତ୍ ଭଲ୍ ଆନ୍ ସେମାନେ ଆଉ ଭଲ୍ ଏ ସବୁ ଭଲ୍ ଏ ଆଉ ସବୁ ତାର୍ମାନେ କୁକୁର୍ ମାନକୁଁ ତାର୍ମାନେ ପୁଷବାର୍ କଥା ଗୁଟେ ଗୁଟେ ଘରେ ରଖବାର୍ କଥା ଯେହେତୁ ସେମାନକୁଁ ଆରୁ ଖାଇବାର୍ ଲାଗି ସେମାନେ ଘିନିପାର୍ବେ ନା କାଣା ସେମାନକୁଁ ତାର୍ମାନେ ଆମେ ଯଦି ଆନିକିରି ଘରେ ପୁଷମାଁ ବେଲେ ତାର୍ମାନେ ପୁଣ୍ୟ କାମ୍ କନା ବଲିଁ ତାର୍ମାନେ ଆମେ ଆଶା କରସୁଁ